ମୁଁ ପ୍ରତ୍ୟେକ ଦିନ ଖବରକାଗଜ ପଢ଼େ ଏବଂ ଖବରକାଗଜ ପଢ଼ିବାପାଇଁ ମୋତେ ଭଲ ଲାଗେ ଖବରକାଗଜ ଗୁଡ଼ିକ ମଧ୍ୟରୁ ଧରିତ୍ରୀ ପ୍ରମେୟ ସମ୍ବାଦ ଖବରକାଗଜ ଗୁଡ଼ିକ ପଢ଼େ ସେମାନଙ୍କ ମଧ୍ୟରୁ ସମ୍ବାଦ ଖବରକାଗଜଟି ମୋତେ ବହୁତ ଭଲ ଲାଗେ କାରଣ ସେ ସାରା ଦେଶର ନୂତନ ନୂତନ ଖବର ସଠିକ୍ ଭାବରେ ଆମ ପାଖକୁ ଆଣିକି ସବୁ ପ୍ରମାଣ ପ୍ରଦାନ କରିଥାଏ ତେଣୁ ସମ୍ବାଦପତ୍ର ଆମପାଇଁ ବହୁତ ଉପଯୁକ୍ତ ହୋଇଥାଏ ଏବଂ ନ୍ୟୁଜ୍ ଖବରକାଗଜ ମଧ୍ୟ ଟିଭିରେ ଦୂରଦର୍ଶନ ଗୁଡ଼ିକରେ ଆମେ ଦେଖୁ ସେଇ ଦୂରଦର୍ଶନ ଗୁଡ଼ିକ ମଧ୍ୟରୁ କନକ ନ୍ୟୁଜ୍ ସେଭେନ୍ ବି ବି ସି ଏ ବି ପି ନ୍ୟୁଜ୍ ଖ ନ୍ୟୁଜ୍ ଗୁଡ଼ିକ ଦେଖେ ଏବଂ ସେଇ ଦୂରଦର୍ଶନର ନ୍ୟୁଜ୍ ଭିତରେ ବି ବି ସି ନ୍ୟୁଜ୍ ଗୋଟିଏ ଭଲ ଏବଂ ସେ ସେ ଆମ ପାଇଁ ବହୁତ ନୂତନ ନୂତନ ଖବର ଯଥା ବିଭିନ୍ନ ଦେଶରେ ଘଟୁଥିବା ନୂଆ ନୂଆ ଘଟଣା ସବୁ ଘଟଣାବଳୀ ସବୁ ଆମ ପାଖକୁ ଆଣିକି ପ୍ରଦାନ କରିଥାଏ ଏବଂ ପ୍ରତ୍ୟେକ ଦିନ ସେ ମଣିଷମାନଙ୍କୁ ସକ୍ରିୟ କରିଦେଇଥାଏ ଯେ ସେମାନେ କିଭଳି ଭଲ କାମ କରିବେ ଏବଂ ନୂତନ ନୂତନ ରାସ୍ତାରେ ଭଲ ଭଲ ରାସ୍ତାରେ ସେମାନେ କେମିତି ଯିବେ ତାହାକୁ ସିଏ ପ୍ରଦାନ କରିଥାଏ